ସବୁ ଅନଲାଇନ୍ ଗେମ୍ ଏମିତି ଟୁର୍ଣ୍ଣାମେଣ୍ଟରେ ଏମିତି ଭାଗ ନେଇଛି ପଚିଶ ହଜାରରେ ଭାଗ ନେଇଛି ଏହା ବିଭିନ୍ନ ପ୍ରକାରର ଗାଁ କିମ୍ବା ସହର ମଧ୍ୟରେ ଲାଗେ ତ ସେଇମାନେ କ'ଣ କରନ୍ତି ନା ଭିନ୍ନ ଭିନ୍ନ ପ୍ଲେୟାର୍ ସବୁ ଗୋଷ୍ଠୀ ହୋଇ ଗୋଟେ ବଡ଼ ଗୋଷ୍ଠୀ ତିଆରି କରନ୍ତି ଯେମିତି ଏଗାର ଜଣିଆ ବାର ଜଣିଆ ତିରିଶ ଜଣିଆ ଏମିତି କରନ୍ତି ଆମର ଆମର ସେମିତି ଗୋଷ୍ଠୀ କରନ୍ତି ଗୋଷ୍ଠୀ କରି ଆମର ସମସ୍ତେ ଫ୍ରିଫାୟାର ଏମିତି ହୁଏ ତ ଫ୍ରିଫାୟାର ଗେମ୍ ଖେଳୁ ତ ସେଥିରେ ଗୋଷ୍ଠୀ ହୋଇ ପଇସା ଲଗାଉ କିଛି ନିମ୍ନ ରାଶିକି ବହୁତ ରାଶି ପଇସା ଲଗାଉ ତ ସେମାନଙ୍କ ମଧ୍ୟରେ ଯେଉଁ ମ୍ୟାଚ୍ ଲାଗେ ତ ସମସ୍ତେ ଭିନ୍ନ ଭିନ୍ନ ପ୍ଲେୟାର୍ ଭିନ୍ନ ଭିନ୍ନ ପ୍ଲେୟାର୍ ସହିତ ମ୍ୟାଚ୍ ଖେଳିବାକୁ ଦିଅନ୍ତି ତ ମ୍ୟାଚ୍ ଖେଳିସାରିଲା ପରେ ପଇସା ଯିଏ ଯିଏ ଜିତେ ତ ତାକୁ ସବୁ ରାଶି ଦିଆଯାଏ ଆଉ ହାରିଲା ମାନଙ୍କୁ କିଛି ଦିଆଯାଏନି ତ ଏମିତି ଅନଲାଇନ୍ ଗେମ୍ ସବୁ ଆମ ମଧ୍ୟ ଚାଲେ ଆଉ ସହରାଞ୍ଚଳରେ ମଧ୍ୟ ଚାଲେ ତ ଏମିତି ଅନେକ ଗେମ୍ ସବୁ ଚାଲେ ଫ୍ରିଫାୟାର ହୋଉକି ଗେମ୍ ହଉ ଲୁଡୁ ଗେମ୍ ଚାଲେ କ୍ରିକେଟ୍ ଗେମ୍ ବି ମଧ୍ୟ ଅନଲାଇନ୍ରେ ଚାଲେ ଏମିତି ସବୁ କିଛି ଗେମ୍ ଚାଲେ ଏପରିକି ଚେସ୍ ଖେଳ ବି ଅନଲାଇନ୍ରେ ଚାଲେ ଆମ ଗାଁରେ ମଧ୍ୟ ଏମିତି ଅନଲାଇନ୍ରେ ଚେସ୍ ଖେଳ ଖେଳନ୍ତି ଗୋଷ୍ଠୀ ଗୋଷ୍ଠୀ ମଧ୍ୟରେ